ଆମର୍ ଘର୍ ପାଖେ ଡ୍ରେନ୍ ଅଛି ମଇଲା ପକାବାର୍ ଲାଗି ସେଠିକି ଆମେ ଘର ସଫାସୁତରା କରି କି ସେଇ ଡ୍ରେନ୍ ନିଜେ ମଇଲା ପକାଇ ଦଉସୁଁ ସେଇଟା ଟିକେ ଦୂରିଆ ଅଛି ତା'ପରେ ଗାଧବାର୍ ଲାଗି ବି ସୁବିଧା କରିଛୁଁ ଆମେ ତା'ପରେ ଇଏ ଘର ପାଖେ ଆମେ ଲାଟ୍ରିନ୍ ନା ରଖି ଲାଟ୍ରିନ୍ ଟା ଅଲଗା ରଖିଛୁ ଆରୁ ବାଥରୁମ୍ଟା ଅଲଗା ଅଛି ପ୍ରାୟ ତଥାପି ଗୋଟେ କିଲୋମିଟର୍ ଦୂରିଆ ଦୂରିଆ ଅଛି ରଖିଛୁ ସେନ୍ତା ହିସାବେ ଆରୁ ଆମେ ବାଥରୁମ୍ ପାଖେ ଗାଧୁ ପାଧୁ କରି ତାରୁ ମାନେ ଯେନ୍ତା ମାଆ ଦେଇଛନ୍ତି ଖାଇସନ୍ ଆରୁ ଟିକେ ରେଷ୍ଟ କରୁଛୁ ପୁଣି ନିଜର କାମ୍ ଧାମ୍ଥି ଲାଗି ଯାସୁଁ